କାକୁଣ୍ଡ କେଉଁଠି ଲାଗିଛି କି ଓ ହୋ ଓ ଫେନ୍ସି ଦୋକାନ କି ଓହୋ ଆପଣଙ୍କ ପାଖରେ ସବୁ କିଛି ମିଳିବ କି ମୁଁ ପ୍ରଡ଼କ୍ଟର ନାମ କହିବି ଫ୍ୟାର୍ ଆଣ୍ଡ ଲବଲି ଅଛି ବଡ଼ଟା ଅ ହୋ କେତେଟଙ୍କା ପଡ଼ିବ ସେଇଟା ଅ ହଁ ହ୍ୱାଇଟଟୋନ୍ କ୍ରିମ୍ ଅଛି ସେଇଟା କେତେ ଟଙ୍କା ଅ ହ ଆଉ ଲାକ୍ମି କ୍ରିମ୍ ରାଉଣ୍ଡ ବାଲା ଅଛି ତ କେତେ ଟଙ୍କା ଅଛି ସେଇଟା ଅହ ହଁ ଠିକ୍ ଅଛି ଆଉ ଆମର ପନ୍ସ ପାଉଡ଼ର୍ ଗୋଟେ ଲାଗିବ ବଡ଼ଟା ସେଇଟା କେତେ ପଡ଼ିବ ହଁ ଠିକ୍ ଅଛି ଆଉ ଗୋଟିଏ ବ୍ରାଣ୍ଡ ବ୍ରାଣ୍ଡ ଯେଉଁ ଜିନିଷ ଅଛିକି ନାହିଁ ସବୁ ବଡ଼ ବଡ଼ ଯେଉଁ ଗୁଡ଼ାକ ଦାମିକା ଗୁଡ଼ାକ ସେଇ ଗୁଡ଼ାକ ସବୁ ପ୍ୟାକ୍ କରନ୍ତୁ ଆଉ ଆମର ଲିପଷ୍ଟିକ୍ ଯେଉଁ ରହୁନି କି ଯୋ ସେଇ ଲିପଷ୍ଟିକ୍ର କଲର୍ ଗୁଡ଼ାକ ରେଡ଼୍ କଲର୍ ଗୋଟିଏ ଗ୍ରୀନ୍ରେ ଯେଉଁ ଗୁଡ଼ାକ ରହୁନି କି କ୍ରିମ୍ ସେଇ ଗୁଡ଼ାକୁ ମଧ୍ୟ ଦେଇଦେବେ ଏଁ ହଁ ଆଉ ବୋଡ଼ିଲୋସନ୍ କେଉଁ ପ୍ରକାର ଅଛି ଓ ପନ୍ସର ବଡ଼ଟା କେତେ ପଡ଼ିବ ଅ ହ ତା ଠାରୁ ବଡ଼ ଆଉ ନାଇଁ ଅ ହଁ ହଉ ଠିକ୍ ଅଛି ଆଉ ଗୁଟେ ଆଉ ଯେଉଁ ହେୟାର୍ ଅଏଲ୍ ରହୁଛି ନାଇଁ ହଁ ସେଇ ହେୟାର୍ ଅଏଲ୍ ଯେଉଁ କଷ୍ଟଲି ଯେଉଁଟା ବଜାଜ୍ ସେଇଟା ହବକି ବଡ଼ଟା ଅଛି କେତେ ପଡ଼ିବ ତା'ର ଡେଟ୍ ଅଛି କି ନାହିଁ ସେଇଟା ଟିକେ ଦେଖିଦିଅ କେତେ ରୁ କେତେ ହଁ ଦୁଇ ହଜାର ପଚିଶି ଯାଏଁ ଅଛି ତ ସବୁ କ୍ୱାଲିଟିର ଡେଟ୍ ଅଛିକି ମୁଁ ଯେଉଁଗୁଡ଼ାକ ପଚାରୁଥିଲି ଅ ହଁ ଡେଟ୍ ରହିଲେ ଭଲକଥା ନହେଲେ ରିଟର୍ନ କରିଦେବା ଆଉ ଥରେ ଠିକ୍ ଅଛି ତ ଆଉ କ'ଣ ଅଛି ଆପଣଙ୍କ ଦୋକାନରେ ଅ ହଁ

ନାଇ ପାର୍ସଲ୍ ପଠାଇ ଦିଅନ୍ତୁ ଆଉ ସବୁ କିଛି ଭଲଟା ଦେବେ ହେଲା କଷ୍ଟଲି ଯେଉଁ ଗୁଡ଼ାକ ସବୁ କିଛି ବ୍ରାଣ୍ଡ ବାଲା

ହଁ ଟିକେ ଜଲଦି ଦେଇଦିଅ ଟିକେ ଜଲଦି ଦେଇଦେବେ ଏଁ ହଁ ଠିକ୍ ଅଛି